ଜଗାବଳିଆ ମିଠା ଦୋକାନରୁ କହୁଥିଲେ କି ଆଉ ଆପଣଙ୍କର ଗୋଟେ ଆମ ଅର୍ଡ଼ର ଗୋଟେ ଦେବାର ଥିଲା ହଁ ସେଇ ଦୁଇହଜାର ପିସ୍ ପାଖାପାଖି ହବ ଅର୍ଡ଼ରଟେ ଦେବାର ଥିଲା ଆପଣଙ୍କୁ ଆଉ ଆପଣଙ୍କ ପାଖରେ କ'ଣ କ'ଣ ଭେରାଇଟି ସବୁ ହବ କହିଲେ ମୁଁ ସେଇ ଅନୁସାରେ ଅର୍ଡ଼ରଟା ଦେଇଥାନ୍ତି ଆଉ ମୋର ଜିନିଷ କିନ୍ତୁ କ୍ୱାଲିଟି ଦରକାର ସେଇଟା କେତେ ଟଙ୍କା ପଡ଼ିବ

ସାଇଜ୍ କେମିତି ରହିବ ସେଇ ବିଷୟରେ କହିଲେ ମୁଁ ଅର୍ଡ଼ର ଦେବି ଆମର ଆଗକୁ ପ୍ରୋଗ୍ରାମ୍ ଅଛି ସେଇ ପ୍ରୋଗ୍ରାମ୍ ପାଇଁ ଅର୍ଡ଼ରଟା ଦିଆଯିବ ହଁ ସେଇ ଦୁଇହଜାରରୁ ଅଧିକ ପିସ୍ ଲାଗିବ ଆମର ଆଉ ଟିକେ କମ୍ କରନ୍ତୁ ଏତେ ତ ବଡ଼ ଅର୍ଡ଼ର ଦେଉଛି ତ କିଛି କମ୍ କରିକି ଲଗାନ୍ତୁ ହଁ ସେଇ ଏକ ଏକ ତାରିଖ ସୁଦ୍ଧା ଦେଲେ ହଁ ଆଉ କେତେ କ'ଣ ଆଡ଼ଭାନ୍ସ ଦେଇତେ ପଡ଼ିବ କେତେ କ'ଣ ଠିକ୍ ଅଛି ମୁଁ ଆପଣଙ୍କୁ ସେତିକି ପଇସା ଆପଣଙ୍କୁ ଆଡ଼ଭାନ୍ସ ଦେଇ ଦେଉଛି ଆପଣ ଏକ ତାରିଖ ଦିନ ମୋର ଜିନିଷ ରେଡ଼ି ହେଇଗଲେ ମୋତେ ଟେଲିଫୋନ କରିଦେବେ